ଆମର୍ ଗାଁରେ ଲୋକମାନେ କୁକୁଡ଼ା ପାଲନ୍ କର୍ସନ୍ କେତେ ପ୍ରକାର କୁକୁଡ଼ା ଅଛନ୍ ଅଷ୍ଟ୍ରେଲିଆ କୁକୁଡ଼ା ଚିତ୍ରି କୁକୁଡ଼ା ବ୍ରଏଲର୍ କୁକୁଡ଼ା ଦେଶୀ କୁକୁଡ଼ା ଆହୁରି କେତେପ୍ରକାର କୁକୁଡ଼ା ଥିବେ ବ୍ରଏଲର୍ କୁକୁଡ଼ା ଏବଂ ଅଷ୍ଟ୍ରେଲିଆ ଚିତ୍ରି କୁକୁଡ଼ା ଏ ସମସ୍ତଙ୍କୁ ଭଲ ଲାଗ୍ସି ହେଲେ ସେଥିରେ ଦେଶୀ କୁକୁଡ଼ା ମୋତେ ବହୁତ ଭଲ ଲାଗ୍ସି ବ୍ରଏଲର୍ କୁକୁଡ଼ାଏ ଥଣ୍ଡା ମାସରେ ଥଣ୍ଡା ହୋଇଥାଏ ତାହାକୁ ଖାଦ୍ୟ ଦେବାକୁ ପଡ଼େ ପ୍ରତ୍ୟେକ ଦିନ ଦାନା ଦେବାକୁ ପଡ଼େ ଇଞ୍ଜେକ୍ସନ୍ ଦେବାକୁ ପଡ଼େ ଗରମରେ ରହିବାକୁ ପଡ଼େ ଆଉ ଦେଶୀ କୁକୁଡ଼ା ଆମର୍ ଚାରି ପାଖରେ ଖେତ ଖଲାବାରି ସବୁ ପଟେ ବୁଲି ତାର୍ ଖାଦ୍ୟ ନିଜେ ସେ ସଂଗ୍ରହ କରେ ସେ ଖରା ଶୀତ ବର୍ଷା ସବୁ ତାହାକେ ଭଲ୍ ଲାଗେ ତେଣୁ ମୋତେ ଦେଶୀ କୁକୁଡ଼ା ଭଲ୍ ଲାଗେ ଏବଂ ଦେଶୀ କୁକୁଡ଼ା ପାଲନ୍ କଲେ ବହୁତ ସୁବିଧା ହୁଏ ବ୍ରଏଲର୍ କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ଚିତ୍ରି କୁକୁଡ଼ା ଯେତେ କୁକୁଡ଼ା ଅଛନ୍ ସବୁନୁ ଦେଶୀ ମୋତେ ଦେଶୀ କୁକୁଡ଼ା ଭଲ ଲାଗ୍ସି ଆଉ ମୁଇଁ ଲୋକମାନଙ୍କୁ କହେସିଁ ଯେ ଦେଶୀ କୁକୁଡ଼ା ପାଲନ୍ କର କାଏଁଥିର୍ ଲାଗି ବୋଇଲେ କୁକୁଡ଼ା ବହୁତ କମ ଖର୍ଚ୍ଚା ଲାଭ ବେଶୀ ଆମେ ଯଦି ବ୍ରଏଲର୍ କୁକୁଡ଼ା ଅଷ୍ଟ୍ରେଲିଆ କୁକୁଡ଼ା ରଖ୍ମା ତାହେଲେ ତାହାକେ ଦାନା ଦେବାକେ ପଡ଼୍ବା ଗରମ ଗହମ ଗୁଣ୍ଡ ସୁଜି ଗୁଣ୍ଡ ଦେବାକେ ପଡ଼୍ବା ଆର୍ ଟୀକା ବି ଦେବାକେ ପଡ଼୍ବା ଖରା ବର୍ଷା ଶୀତ ସବୁଦିନ ତାଙ୍କର୍ ଯତନ୍ ନେବାକେ ପଡ଼୍ବା ସେଥିର୍ ଲାଗି ମୋତେ ଦେଶୀ କୁକୁଡ଼ାକେ ଭଲ୍ ଲାଗ୍ସି